ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି କୋଡ଼ିଏ ହଜାର ଚବିଶ ହଜାର ପାଞ୍ଚ ଶହ ଛତିଶ ହଜାର ଦୁଇଶହ ପାଞ୍ଚ ଲକ୍ଷ ନବେ ହଜାର ସାତ ଲକ୍ଷ ଚଉବନ ହଜାର